ସାହୁ ଇଲେକ୍ଟ୍ରନିକ୍ସ କହୁଛନ୍ତି ଆଜ୍ଞା ମୁଁ କହିଲି ଆପଣ ଯେଉଁ କା ଗଲା ଗଲା ଦିନ ମୁଁ ଗୋଟେ ଆଇରନ୍ ଆପଣଙ୍କଠାରୁ କିଣିଥିଲି ବିଶ୍ୱାସ କରନ୍ତୁ ବହୁତ ବଢ଼ିଆ ଚାଲୁଚି ମୋର ପଇସା ବି ବଞ୍ଚଉଚି ଏତେ ଇଲେକ୍ଟ୍ରିକ୍ ଟାଣୁନି ଏବଂ ଅଟୋ ସିଷ୍ଟମ୍ ବି ତା'ର ଅଛି ସେ କମ୍ପାନୀ ହେଉଛି ବାଜାଜ୍ର ବିଶ୍ଵାସ କରନ୍ତୁ କମ୍ପାନୀ ବହୁତ ବଢ଼ିଆ ବାଜାଜ୍ର ଏବଂ ଆପଣ ବି ଆପଣ ଏତେ ସଚ୍ଚୋଟରେ ବିକୁଛନ୍ତି ମୋତେ ଭାରି ଭଲ ଲାଗିଲା ଆଉ ଆସନ୍ତା ସପ୍ତାହ ଭିତରେ ମୁଁ ଆପଣଙ୍କୁ ଆଜିଠାରୁ ବୁକ୍ କରିଦେଉଛି ଦୁଇଟା ଆଇରନ୍ ନେବି ମୋ ଭଉଣୀ ବାହାଘର ଅଛି କହିଦେଉଛି ଆପଣ ସେତେବେଳେ ଆଉ ମନା କରିବେନି କି ନାଇଁ ସରିଯାଇଛି ହେବ ନାଇଁ କହିବେନି ମୁଁ ଆଗୁତୁରିଆ ବୁକ୍ କରିଦେଉଛି ମୁଁ ସେଇ ଯେଉଁ ଦିନ ଯିବି ମୁଁ ଆପଣଙ୍କଠାରୁ ପଇସା ଦେଇକି ମୋ ଜିନିଷ ଆଣିବି